ବିଭିନ୍ନପ୍ରକାର ଆମର ଓଡ଼ିଶା ଯେହେତୁ ଓଡ଼ିଆ ଓଡ଼ିଶା ବିଭିନ୍ନ ପ୍ରକାର ଗୀତ ସଙ୍ଗୀତକୁ ନେଇ ଏଠି ତ ଯଥା ଓଡ଼ିଶୀ କେତେପ୍ରକାର ନାଚ ଓ ସଙ୍ଗୀତ ମଧ୍ୟ ଓଡ଼ିଶାର ଫେମ୍ ବହୁତ ଓ ଫେମସ୍ ବା ଆକର୍ଷିତ କରିଛି ଲୋକମାନଙ୍କୁ ଯଥା ଆମର ଏଠି କୋଣାର୍କ ଗୋଟେ କୋଣାର୍କ ମହୋତ୍ସବ ହୁଏ କୋଣାର୍କ ମହୋତ୍ସବ ହେଲେ ବହୁତ ଆଡ଼ୁ ବହୁତ ସଙ୍ଗୀତ ନିର୍ଦ୍ଦେଶକ ବା ନାଚିବା ପାଇଁ ଆସିଥାନ୍ତି ତଥା ଓଡ଼ିଶୀ ମୁଲକି ଏବଂ ବିଭିନ୍ନପ୍ରକାର ସଙ୍ଗୀତ ମଧ୍ୟ ଗାନ କରିଥାନ୍ତି ଏଇ ସଙ୍ଗୀତ ମନେକର ଆମ ମନକୁ ମୋହିତ କରିଥାଏ ସାଧାରଣ ଲୋକଙ୍କୁ ମଧ୍ୟ ଆକର୍ଷିତ କରିଥାଏ ସେହି ମହୋତ୍ସବକୁ ଆସିବା ପାଇଁ ମୁକ୍ତେଶ୍ଵର ମହୋତ୍ସବ ମଧ୍ୟ ଆମର ଏଠି ଗୋଟେ ଭୁବନେଶ୍ୱରରେ ହୁଏ ଯେଉଁଠି ବହୁତ ଆଡ଼ୁ ଲୋକ ଆସିଥାନ୍ତି ନାଚ ସଙ୍ଗୀତ ଗାନ କରିବାପାଇଁ ଆଉ ଧଉଳିରେ ମଧ୍ୟ ଏଠି କେତେ ମହୋତ୍ସବ ଅଛି ଧଉଳି କଳିଙ୍ଗ ମହୋତ୍ସବ ଅଛି ରାଜାରାଣୀ ସଙ୍ଗୀତ ମହୋତ୍ସବ ତ ବିଭିନ୍ନପ୍ରକାର ମହୋତ୍ସବରେ ବିଭିନ୍ନପ୍ରକାର ଆନନ୍ଦ ରହିଅଛି ସେଥିରେ କିଛି ନାହିଁ